ମୋର ଦଶହରା ପାଇଁ ଗୋଟିଏ ନୂଆ ଡ୍ରେସ୍ କିଣିବାର ଥିଲା ମୁଁ ମୋର ଚିହ୍ନା ଜଣା ଦୋକାନକୁ ଡ୍ରେସ୍ କିଣିବାକୁ ଯାଇଥିଲି ସେଠାରେ ଦେଖିଲି ଏ ତା'ର ପାଖ ଦୋକାନରେ ବହୁତ ଭଲ ଡ୍ରେସ୍ ଏବଂ ଜିନ୍ସ ପ୍ୟାଣ୍ଟ ବିକା ହେଉଛି ମୁଁଁ ସେଇଠିକି ଗଲି ଏବଂ ସେ ଦୋକାନୀ ବାଲାକୁ ପଚାରିଲି କି ଏତେ ଭଲ କ୍ୱାଲିଟି ଅଛି ଏବଂ ଆପଣ ଏତେ କମ୍ ରେଟ୍ରେ ବିକୁଛନ୍ତି ଭଲ ଆସିବ ତ ତା'ପରେ ସେହି ଦୋକାନ ବାଲା କହିଲା ଏଠି କେତେ ଲୋକ ନେଇଛନ୍ତି ଏବଂ ସେମାନଙ୍କର ଡ୍ରେସ୍ ବେଶି ଦିନ ଏବଂ ଭଲ କ୍ୱାଲିଟି ଅଛି ଆଠଶହ ଟଙ୍କାର ଜିନ୍ସ ପ୍ୟାଣ୍ଟ ପାଞ୍ଚଶହ ଟଙ୍କାରେ କହିଲେ କମ ରେଟ୍ କହିବାରୁ ମୁଁ ତାକୁ କହିଲି ଜିନ୍ସ ପ୍ୟାଣ୍ଟ ଭଲ ଆସିବ ତ ଏମିତି କହିବା ପରେ ସେ ଦୋକାନବାଲା କହିଲା ହଁ ଏଇ ଜିନ୍ସ ପ୍ୟାଣ୍ଟଟି ବହୁତ ଭଲ ଆସିବ ଆପଣ ବି ନିଅନ୍ତୁ ଭଲ ଆସିବ କ୍ୱାଲିଟି ବହୁତ ଭଲ ଅଛି ଏବଂ ମୁଁ ସେହି ଜିନ୍ସ ପ୍ୟାଣ୍ଟ ସାର୍ଟକୁ କିଣିକି ଘରକୁ ନେଇକି ଆସିଲେ ସେହି ଜିନ୍ସ ପ୍ୟାଣ୍ଟ ସାର୍ଟ ଭଲ କ୍ୱାଲିଟି ଥିଲା ଏବଂ ବହୁତ ଦିନ ବି ପିନ୍ଧିପାରିଲି